କେତେ କେତେ ସୁନ୍ଦର ଫୁଲ ଅଛି ମୋର୍ ଫୁଲ ତ ସବୁକିଛି ଫୁଲ ଭଲ ଲାଗେ ମୋର୍ ଘରରେ ଫୁଲ ଲଗାଇବା ପାଇଁ ବହୁତ ଭଲ ଲାଗେ ସେ ଫୁଲ ଲଗାଇଲେ ଘର ସାଇଡ଼୍ରେ କେତେ ସୁନ୍ଦର ଦିଶାଯାଏ ମୋ ଫେଭରେଟ୍ ପୁରା ରୋଜ୍ ଫେଭରେଟ୍ ମୋର ସବୁକିଛି ଫେଭରଟ୍ ଫୁଲ ମୋର ତା'ର ସୁଗନ୍ଧ ଏତେ ସୁନ୍ଦର ହୁଏ ଏତେ ସୁନ୍ଦର ଦେଖିଲେ ଏତେ ସୁନ୍ଦର ଫୁଲ ମୋର ପ୍ରିୟ ଫୁଲ ଅଛି ରୋଜ୍ ସୂର୍ଯ୍ୟମୁଖୀ ଗେନ୍ଦା ଫୁଲ ବେଲି ଫୁଲ ବେଲି ଫୁଲ ତ ପୁରା ଗନ୍ଧା ପୁରା ସୁନ୍ଦର ଅଛି ସେ ଗେନ୍ଦା ଫୁଲ ଘରେ ଲଗାଇଲେ ଏତେ ସୁନ୍ଦର ଦେଖାଯାଏ ବହୁତ ସୁନ୍ଦର ଅଛି ତ ସେ ହ୍ବାଇଟ୍ କଲର୍ର ଏତେ ସୁନ୍ଦର ଦେଖାଯାଏ ପଟ୍ରେ ଲଗାଇଲେ କେତେ ସୁନ୍ଦର ଘରେ ସାଇଡ଼୍ରେ ଉପରେ ତା'ର ଖୁସବୁ କେତେ ସୁନ୍ଦର ହୁଏ ମୋର୍ ଫେଭରେଟ୍ ଫୁଲ ଗେନ୍ଦା ଫୁଲ ରୋଜ୍ ସେ ଲଗାଇଲେ ଏତେ ସୁନ୍ଦର ଦିଶେ ଯେ ମୋର୍ ଫେଭରେଟ୍ ଫୁଲ